ଓଡ଼ିଶାରେ କୃଷି କ୍ଷେତ୍ରକୁ ନିୟନ୍ତ୍ରଣ ତଥା ପ୍ରମୁଖ ଆଇନ ଏବଂ ନିୟମମାନ ବହୁତ ଗୁଡ଼ିଏ ଅଛି ଯେମିତି ଜମି ଅଧିଗ୍ରହଣ ଜମି ଅଧିଗ୍ରହଣ ହିସାବରେ ଯେମିତି ନିଜ ପୂର୍ବପୁରୁଷରୁ ତାର ସନ୍ତାନ ସନ୍ତତି ଉପାୟରେ ଯେମିତି ସେଇ ଜମିକୁ ସେମାନେ ପାଇପାରନ୍ତି ସେମିତି ବ୍ୟବସ୍ଥା ହୋଇଛି ଜଣେ ପିତା ଠାରୁ ତା ପୁତ୍ର ସମସ୍ତ ସମ୍ପତ୍ତି ପାଇଥାଏ ଏବେ ସେହି ନିୟମରେ ଆଉ ଟିକେ କୋହଳ ହବ ଯେମିତି ସେ ଲୋକର ପୁଅ ଝିଅ ଯେଉଁମାନେ ଥିବେ ସମାନ ଭାଗ ପାଇପାରିବେ ସେଇ ନିୟମଟି ଏବେ କରାହେଇଛି ବା ଆଇନ କରାହେଇଛି ସେମିତି ଜଳସେଚନ ଓଡ଼ିଶାର ସବୁ ଜାଗାରେ ଜଳସେଚନର ବ୍ୟବସ୍ଥା ନଥାଏ ଏବଂ ସବୁଠି ବର୍ଷା କେଉଁଠି ହୋଇନଥାଏ କେଉଁଠି ବର୍ଷା ଅଧିକା ସେଥିପାଇଁ ଯେଉଁ ଜାକ ମରୁଭୂମି ବା ଶୁଷ୍କ ଏରିଆ ସେଠାରେ ଜଳସେଚନର ବ୍ୟବସ୍ଥା କରାଯାଇଛି ଯଦି ସେଠାରେ ଜଳସେଚନ ବ୍ୟବ ବ୍ୟବସ୍ଥା ନଥାଏ ତେବେ ସେଠାରେ ବୋରିଂ ସାହାଯ୍ୟରେ ସେଠାରେ ଜଳସେଚନ ଯୋଗେଇ ଦିଆଯାଉଛି ପୁଣି ବଡ଼ ବଡ଼ ନଦୀ ନାଳକୁ ଅଟକାଇ ସେଠାରୁ କେନାଲ ମାଧ୍ୟମରେ ସେଇ ଅଞ୍ଚଳକୁ ଜଳସେଚନ କରାଯାଉଛି ଆଉ ଋଣ ଯେମିତି କୃଷି କ୍ଷେତ୍ରରୁ ଋଣ ଦିଆଯାଉଛି ଚାଷୀମାନେ ସରକାରଙ୍କ ତରଫରୁ କମ୍ ସୁଧରେ ବିଭିନ୍ନ ପ୍ରକାର ଋଣ ଆଣି ଆଣି ଚାଷ କରୁଛନ୍ତି ଏବଂ ପରେ ସେଗୁଡ଼ିକ ସେମାନେ ଋଣ ସୁଝୁଛନ୍ତି ଏବଂ ସେଥିପାଇଁ ସେମାନେ କମ୍ ସୁଧ ପୁଣି ମାର୍କେଟିଂ କେମିତି କୃଷି କ୍ଷେତ୍ରରେ ଉତ୍ପାଦିତ ଦ୍ରବ୍ୟ ଗୁଡ଼ିକ ସଠିକ ମୂଲ୍ୟରେ ବିକ୍ରି ହୋଇପାରିବ ସେଥିପାଇଁ ସରକାର ତାର ମାର୍କେଟିଂ ବ୍ୟବସ୍ଥା କରିଛନ୍ତି ଏବଂ ସେଇ ମାର୍କେଟିଂକୁ ସେମାନେ ସେଇ ଜିନିଷ ଗୁଡ଼ିକ ସୁଲଭ ମୂଲ୍ୟରେ ସେଇ ଜିନିଷ ଗୁଡ଼ିକ ଚାଷୀ ଠାରୁ କିଣିକି ନେଇଥାନ୍ତି